ହ୍ୟାଲୋ ହଁ ହଁ ହଁ ମ୍ୟାଡ଼ାମ୍ ନମସ୍କାର ହଁ ଆଉ ମୁଁ ପ୍ଲସ୍ ଟୁରେ ପ୍ଲସ୍ ଟୁ ଫାର୍ଷ୍ଟ୍ ଇୟର୍ରେ ପଢ଼ୁଛି ଆଉ କେଉଁ ଲାଇନ୍ ଗଲେ ଠିକ୍ ଲାଗିବ କ'ଣ କଲେ ମୋ କ୍ୟାରିଅର୍ ଠିକ୍ ଆସିବ ଆଉ କେଉଁ କେଉଁ ଇଏ ନେବି କ'ଣ ଏ ବିଷୟରେ ଏକା ଆପଣଙ୍କୁ ଟିକେ ପଚାରୁଛି ଆପଣ ମୋତେ ଟିକେ କୁହନ୍ତୁ ଆଉ ନାଇଁ ମ୍ୟାଡ଼ାମ୍ ମୁଁ ଆର୍ଟ୍ସ ନେବି ସାଇନ୍ସ ଟିକେ ହଁ ସାଇନ୍ସ ମୋର ଟିକେ ହେଉନି ଠିକ୍ସେ ଆଉ ଆର୍ଟ୍ସ ନେବି

ହଁ ଆଜ୍ଞା ଆଜ୍ଞା ନା ପଢ଼ାପଢ଼ି ଠିକ୍ ଅଛି ଯେମିତି ପଢ଼ାପଢ଼ି ଠିକ୍ ଅଛି କୋଚିଙ୍ଗ୍ ମଧ୍ୟ ଠିକ୍ ଅଛି ଆଉ ସବୁ ଠିକ୍ ଅଛି ଯେ ଖାଲି କ'ଣ କେଉଁ ଜିନିଷଟା ମାନେ ଆର୍ଟ୍ସର କେଉଁ ଜିନିଷଟା ନେଲେ ମୁଁ ଆଗକୁ ଗଲେ ମୋ ଭବିଷ୍ୟତ ବିଷୟରେ ମୋର ଠିକ୍ ଆସିବ ମାନେ ମୁଁ କିଛିଟା କରିପାରିବି ଆଗକୁ ବଢ଼ିପାରିବି ଏ ବିଷୟରେ ଟିକେ ମୋତେ ଟିକେ ଆପଣ ଟିକେ କହିଲେ ମୁଁ ସେ ଲାଇନ୍ରେ ଯିବି ଆଉ ହଁ ହଁ ଆଉ ଏବେ ମଧ୍ୟ ମୋର ମ୍ୟାଡ଼ାମ୍ ହଁ ହଁ ଆଉ ମେଟ୍ରିକ୍ରେ ମଧ୍ୟ ମୋର ଭଲ ମାର୍କ ଥିଲା ଭଲ ମାର୍କ ଥିଲା ଏବେ ମେଟ୍ରିକ୍ରେ ମଧ୍ୟ ଏଇ ସାବିତ୍ରୀରେ ଜଏନ୍ ହୋଇଛି ଆଉ ଫାର୍ଷ୍ଟ୍ ଇୟର୍ଟା ଏବେ ସରିଲା ସେକେଣ୍ଡ ଫାର୍ଷ୍ଟ୍ ଇୟର୍ଟା ଏବେ ସରି ମାନେ ଷ୍ଟାର୍ଟ କରିନି ପ୍ଲସ୍ ଟୁ ଫାର୍ଷ୍ଟ୍ ଇୟର୍ ଷ୍ଟାର୍ଟ କରିବି ସେଟା କେଉଁ ଲାଇନ୍ରେ ଗଲେ ମୋତେ ଠିକ୍ ଲାଗିବ ଆଉ ସେଟା ସାବିତ୍ରୀରେ ପଢ଼ିଲେ ଠିକ୍ କି ସେ କଲେଜ୍ ଠିକ୍ କି ଆଉ ହଁ ହଁ ଆଜ୍ଞା ପଲିଟିକାଲ୍ ସାଇନ୍ସ ନେବାକୁ ପଡ଼ିବ ହଁ ହଁ ହଁ ହଁ ହଁ ହଁ ଆଜ୍ଞା ହଁ ହଁ ସେଇଟା ଭବିଷ୍ୟତ ପାଇଁ ଭ ହଁ ହଁ ମ୍ୟାଡ଼ାମ୍ ହଁ ହଁ ସେଇଟା ହେଲା ଯେ କ ମାନେ ଏବେ ଏବେ ପ୍ଲସ୍ ଟୁଠୁ ବୁଝିଲେ ଆପଣଙ୍କଠୁ ଯାହା ହେଲେ ଆମେ ଗୋଟେ ଲାଇନ୍ରେ ଉପରକୁ ଯିବାକୁ ହେବ ବୁଝିଲେ ନାଇଁ କି ଆଉ ଏବେ ଆପଣ ଯଦି ନକହିଥିବେ ମୁଁ ତ ଏ ବିଷୟରେ କିଛି ଜାଣିନି ଯାହା ପାଠ ପଢ଼ିପଢ଼ି ଯାଇଛି ଆଉ ଆପଣଙ୍କଠୁ ଶିକ୍ଷା ପାଇକରି ଆଉ ଯାହା ଉପରକୁ ଆଜ୍ଞା ହଁ ହଁ ହଁ ହଉ ହଉ ହଉ ହଉ ଠିକ୍ ଅଛି ହଉ ମ୍ୟାଡ଼ାମ୍ ମୁଁ ରଖିଲି